ମୋର କାମରେ ଲାଗିଯାଉଛି ଦୁଇ ତିନି ଘଣ୍ଟା ଏବଂ ସେଠିକୁ ଯିବାକୁ ବିଦ୍ୟାଳୟରେ ଯିବାକୁ ମୋତେ ଲାଗୁଛି ଗୋଟେ ଘଣ୍ଟା ଆଉ ପ୍ରସ୍ତୁତି କରିବା ପାଇଁ ମୋତେ ଲାଗୁଛି ଅଧଘଣ୍ଟା ତାପରେ ମୋର ପହଁରିବାଟା ଫାଷ୍ଟ ପ୍ରଥମ ଥର ଯେତିକବେଳେ ମୁଁ ଯାଉଥିଲି ପହଁରିବାକୁ ତ ମୁଁ ପ୍ରଥମଥର ଦଶ ମିନିଟ୍ ପହଁରୁଥିଲି ଏବଂ ତାପରେ ଧୀରେ ଧୀରେ ଧୀରେ ଧୀରେ ମୁଁ ଦୁଇ ତିନି ଘଣ୍ଟା ଏବେ ପହଁରି ପାରୁଛି ଧୀରେ ଧୀରେ ଧୀରେ ଧୀରେ କରି ଆଗକୁ ଆଗକୁ ବଢ଼ି ଚାଲିଲି ଏବେ ମୁଁ ପ୍ରାୟ ଦୁଇ ଘଣ୍ଟା ମୁଁ ପହଁରି ପାରୁଛି ଏବଂ ଆମ ଘରଠୁ ଆମର ପୋଖରୀ ଟିକେ ଦୂରରେ ରହିଯାଇଛି ତ ସେଠି ଯିବାକୁ ମୋତେ ଲାଗିବ ସାଇକେଲରେ ଗଲେ ଲାଗୁଛି ମୋତେ ଅଧଘଣ୍ଟା ଏବଂ ଚାଲି ଚାଲି ଗଲେ ଲାଗୁଛି ଗୋଟେ ଘଣ୍ଟା ତ ସେଠି ମଧ୍ୟ ମୋର ଟାଇମିଂଟା ଲାଗିଯାଉଛି ମୋତେ ଗୋଟେ ଘଣ୍ଟା ଲାଗିଯାଉଛି ସେଇଠି ପହଞ୍ଚିବାକୁ ଏବଂ ପହଁରିବାକୁ ହେଲେ ମୋତେ ପ୍ରଥମେ ଯିବାକୁ ପଡ଼ୁଛି ଗୋଟେ ପୋଖରୀରେ ମୁଁ ଧୀରେ ଧୀରେ ଧୀରେ ଧୀରେ ସେଠିକି ଯାଉଛି ଏବଂ ପହଁରିବାକୁ ଆଗ୍ରହ ହେଇକି ମୁଁ ଧୀରେ ଧୀରେ ଧୀରେ ଧୀରେ ବଢ଼େଇ ଚାଲିଛି ପହଁରିବାଟା ଏବେ ମୋର ବର୍ତ୍ତମାନ ପହଁରିବାଟା ହଉଛି ଦୁଇ ଘଣ୍ଟା ମୁଁ ପହଁରି ପାରୁଛି ଏବଂ ପହଁରି ସାରିଲା ପରେ ମୁଁ ଏକ୍ସଟ୍ରା ମଧ୍ୟ ବିଦ୍ୟାଳୟକୁ ଯାଇ ଆସିଲା ପରେ ମଧ୍ୟ ସନ୍ଧ୍ୟାରେ ଟିକେ ଟିକେ ଯାହା ଯାଇକି ପହଁରୁଛି ଏବଂ ସକାଳେ ମଧ୍ୟ ଯାଇକି ପହଁରୁଛି ପହଁରିବାଟା ସମୟରେ ଅନେକ ପୋଖରୀରେ ଆମର ତ ସୁଇମିଂ ପୁଲ ବୋଲବାଟା ନାହିଁ ଆମର ଏରିଆରେ ତ ମୋତେ ଯିବାକୁ ପଡ଼ୁଛି ପୋଖରୀରେ ପୋଖରୀରେ ଯାଇକି ହିଁ ମୁଁ ପହଁରୁଛି କିମ୍ବା ନଦୀରେ ବନ୍ଧରେ ଏମିତି ଗୁଡ଼ାଏ ଜାଗାରେ ମୁଁ ଯାଇକି ପହଁରୁଛି ତେଣୁ ପହଁରିବା ସମୟରେ ମୋତେ ଫାଷ୍ଟ ହାଲକାସା ଇଏ ଲାଗୁଥିଲା ହାଲିଆ ହାଲିଆ ଲାଗୁଥିଲା ଏବଂ ତାପରେ ମୁଁ ଯେତିକବେଳେ ପ୍ରଥମଥର ପହଁରିବାକୁ ଯାଉଥିଲି ସେତି ଟାଇମରେ ମୁଁ ଜାଣିନଥିଲି କେମିତି ପହଁରିବେ ତ ବହୁତ ପାଣି ଥିଲା ଏବଂ ଏକ୍ସଟ୍ରା ସାଇଡ଼ରେ ଟିକେ ଟିକେ କମ୍ ଥିଲା ମୁଁ ଧୀରେ ଧୀରେ ଧୀରେ ଧୀରେ ସେଇଠି ପହଁରିବାଟା ଶିଖିଲି ତାପରେ ପହଁରି ପହଁରି ପହଁରି ମୋତେ ଆଗ୍ରହ ବଢ଼ିଲା ଆଗ୍ରହ ବଢ଼ିଲା ପାଇଁ ମୁଁ ଏବେ ଦୁଇ ଘଣ୍ଟା ପହଁରି ପାରୁଛି ଦୁଇ ଘଣ୍ଟା ପହଁରି ସାରିଲା ପରେ ମୁଁ ଆସିକି ସ୍କୁଲକୁ ଯାଉଛି ସ୍କୁଲରୁ ଆସିକି ଟିକେ କାମ କରୁଛି କାମ କରିଲା ପରେ ମୁଁ ପୁଣି ଝାଳ ଏମିତି କଣ ଗରମ ଲାଗଲେ ମୁଁ ଯାଉକି ଆଉ ପହଁରୁଛି